ମୁଁ କୌଣସି ଜାଗା ଏମିତି ପରିଦର୍ଶନ କରିନାହିଁ ସେମିତି ଛୋଟମୋଟ ଜାଗା ଯାହା ଆମ ଆଞ୍ଚଳିକ ହିସାବରେ ମୋତେ ପ୍ରାପ୍ତ ହୋଇଥାଏ ମୁଁ ସେହି ଜାଗା ଗୁଡ଼ିକୁ ଯାଇଥାଏ ଏବଂ ସେଠକାରେ ଭ୍ରମଣ କରିକି ଆସିଥାଏ ମୋତେ ସେ ଜାଗା ଗୁଡ଼ିକ ହି ଭ୍ରମଣ କରିବାକୁ ବେସ୍ ଭଲଲାଗେ ବେସ୍ ଆନନ୍ଦ ଦେଇଥାଏ ସେମିତି କିଛି ଦୂରଦୂରାନ୍ତ ଜାଗା କିମ୍ବା ବହୁତ ବଡ଼ ଜାଗାକୁ ମୁଁ ଯାଇନାହିଁ ଛୋଟମୋଟ ଜେଗାରେ ଯାଇଁକି ଛୋଟ ଛୋଟ ପାହାଡ଼ ଉପରେ ହିଁ ଚଢ଼ିକି ଫେରିକି ଆସିଛି ମୋର ବେଶି ବଡ଼ ଆଶା ନୁହେଁ ଯେତିକି ମିଳୁଛି ସେତିକିରେ ଖୁସି ହେବା ଲୋକ ଆମେ ଛୋଟ ମଧ୍ୟବିତ୍ତ ପରିବାରର ବ୍ୟକ୍ତି ଆମେ ତ ଆମେ ଏଇ ସବୁ କାରଣରୁ ଆମ ଜୀବନଟିକୁ ଏଇଭଳି ଭାବରେ ଯାପନା କରି ଆସୁଛୁ ଯଦି ୟାପରେ କିଛି ସୁବିଧାର ଆଶା ମୋ ଜୀବନରେ ତାହେଲେ ବେସ୍ ଭଲ କଥା କିନ୍ତୁ ଏପର୍ଯ୍ୟନ୍ତ ସେମିତି କିଛି ହୋଇନାହିଁ ଆମେ ଆମ ଜୀବନଶୈଳୀରେ ଖୁବ୍ ଖୁସି ଅଛୁ ମୋତେ ପାହାଡ଼ ଚଢ଼ିବା ପାଇଁ ବେସ୍ ଭଲଲାଗେ ବେସ୍ ଆନନ୍ଦ ଲାଗିଥାଏ ମୁଁ ବହୁତ ଖୁସି ସେ ସବୁ ଜିନିଷ କରିକି ଯେତିକ ବି ହଉ ମୋତେ ସେତିକ ହିଁ ବହୁତ ଆନନ୍ଦ ଦେଇଥାଏ ବେସ୍ ଭଲ ଲାଗେ ମୋତେ ଆନନ୍ଦମୟ ଜିନିଷ ଗୋଟେ ପାହାଡ଼ ଉପରେ ଚଢ଼ିବା ବହୁତ କୌତୁହଳପୂର୍ଣ୍ଣ ଲାଗେ ମଜା ଦେଇଥାଏ ସେ ବହୁତ ମନକୁ ବହୁତ ଖୁସି ଲାଗିଥାଏ ଆମମାନଙ୍କୁ ତ ଆମେ ସବୁବେଳେ ସେ ଜିନିଷଟିକୁ କରିବାକୁ ଚେଷ୍ଟା କରିଥାଏ ଯାହା ଆମ ମନକୁ ଆନନ୍ଦ ଦେଇଥାଏ ତ ମୁଁ ବି ସବୁବେଳେ ଚାହୁଁଛି ଯେମିତି ମୋତେ ବି ବହୁତ ଖୁସି ମିଳିବ ଆଉ ମୁଁ ବି ଏଇଭଳି ରୋମାଞ୍ଚକର ଜିନିଷ ଗୁଡ଼ିକୁ ସହିତ ଅଂଶଗ୍ରହଣ କରିପାରିବି ଏବଂ ଖୁବ୍ ଆନନ୍ଦ ହୋଇପାରିବି ଏବଂ ମୁଁ ମନଖୁସି କରିକି ଚାଲିପାରିବି ଏଇଭଳି ଭାବରେ ଯଦି ଜିନିଷ ଗୁଡ଼ିକ ହୁଏ ମୋତେ ବେସ୍ ଭଲଲାଗିବ ଏବଂ ମନକୁ ଶାନ୍ତି ମିଳିବ ଖୁସି ଲାଗିବ ବହୁତ ଯଦି ଏଇଭଳି କିଛି ହୋଇଥାଏ